ଯିଏକି ବଲିଉଡ଼ର ସୁପରଷ୍ଟାର୍ ସଞ୍ଜୟ ଦତ୍ତ ତାଙ୍କ ବିଷୟରେ ଲେଖିବାକୁ କହିଲେ ବହୁତ ଭୟ ଲାଗେ କାହିଁକିନା ସେ ତାଙ୍କୁ ଟେରୋରିଜିମର ଆଖ୍ୟା ଦିଆଯାଇ ଥିଲା ଏବଂ ତାଙ୍କ ବିଷୟରେ ଲେଖିବାକୁ ମଧ୍ୟ ଅନେକ ଲୋକମାନେ ବହୁତ ଭୟ କରିଥାନ୍ତି କାରଣ ସେ ମିଡ଼ିଆ ଆଗରେ ମଧ୍ୟ ଟେରୋରିଜିମ ବୋଲି ସେମାନଙ୍କୁ ଉପରେ ଗୋଟେ ନାମ ବି ଆସିଯାଇଛି ଏବଂ ସେଇ ବଲିଉଡ଼ ଷ୍ଟାର ଯିଏକି ସଞ୍ଜୟ ଦତ୍ତ ସେ ନିଜର ବ୍ୟକ୍ତିଗତ ଜୀବନରେ ବହୁତ କିଛି ଅସୁବିଧାର ସମ୍ମୁଖୀନ କରିଛନ୍ତି ଯାହାଫଳରେ ସେ ଜେଲ୍ ମଧ୍ୟ ଯାଇଛନ୍ତି ବହୁତ ଥର ଯାହାକି ତାଙ୍କୁ ଟେରୋରିଜିମର ଆଖ୍ୟା ଦିଆଯାଇ ଥିଲା ଏବଂ ତାଙ୍କ ବିଷୟରେ ଲେଖିବାକୁ ଗଲେ ବହୁତ କିଛି କଥା ଅଛି ଏବଂ ଲୋକମାନେ ଲେଖିଛନ୍ତି ବି ଆଉ ତାଙ୍କ ଉପରେ ଗୋଟେ ମୁଭି ବି ବାହାରିଛି ଯାହାକି ଲୋକମାନେ ଦେଖିକି କିଛି ବି ଶିଖନ୍ତୁ ଜାଣନ୍ତୁ ସତ୍ୟ ବା ତା କ'ଣ ଏ ବିଷୟରେ ସବୁ ଲୋକମାନଙ୍କୁ ମିଡ଼ିଆ ଆଗରେ ଆଣିବା ପାଇଁ ସେ ମୁଭି ମଧ୍ୟ କଲେ ଯାହାଫଳରେ ଲୋକମାନେ ବିଶ୍ୱାସ କଲେ ଯେ ପ୍ରକୃତର ସତଘଟଣା କ'ଣ କିନ୍ତୁ ଅନେକ ଲୋକମାନେ ଏବେ ମଧ୍ୟ ତାଙ୍କୁ ଡରନ୍ତି କି ଭୟ କରନ୍ତି କାଏ ସାଙ୍ଗେ ହେଇଥିବେ ମଧ୍ୟ ବହୁତ କିଛି ମୁମ୍ବାଇର ଡନ୍ ବୋଲି ତାଙ୍କୁ ମଧ୍ୟ କୁହାଯାଉ ଥିଲା ଏବେ ମଧ୍ୟ ତାଙ୍କୁ ବହୁତ ଭୟ କରୁଛନ୍ତି ଲୋକମାନେ ଯାହାଫଳରେ ଆମ ଭାରତର ଲୋକମାନେ ମଧ୍ୟ ତାଙ୍କ ବିଷୟରେ ଲେଖିବା ପାଇଁ ଟିକେ ଭୟଭୀତ ହେଇକି ରହିଥାନ୍ତି ଯାହାକି ଆଗାମୀ ଦିନରେ ବହୁତ କିଛି ଅସୁବିଧା ନ ହଉ ବୋଲିକି ସେମାନେ ଭାବିଥାନ୍ତି ଆଉ ତାଙ୍କ ବିଷୟରେ ମଧ୍ୟ ଏତେ ଲାଗିି ନଥାନ୍ତି ଯାହାକି ଆମ ବଲିଉଡ଼ର ଷ୍ଟାର ମାନେ ବହୁତ କଳାକାର ଅଛନ୍ତି ଯେଉଁମାନେ କି ସେମାନେ ଜେଲ୍ କୁ ଯାଇଛନ୍ତି ମଧ୍ୟ କିନ୍ତୁ ସେମାନଙ୍କଠାରୁ ତାଙ୍କୁ ବିଷୟରେ ଲାଗିିବା ପାଇଁ ଲୋକମାନେ ବହୁତ ଭୟ କରୁଥିଲେ ଆଉ କରୁଛନ୍ତି ମଧ୍ୟ